ଏବେ ଓଡ଼ିଶାରେ ବହୁତ ଭଲ ପାଠ ପଢ଼ା ଚାଲିଚି ଯେମିତିକି ବହୁତ ଟିଚରମାନେ ବଢ଼ିଲେଣି ସେମିତି ଯେତେଟା କ୍ଲାସ୍କୁ ସେତେଟା ଟିଚର ବି ହଉଚନ୍ତି ଗୁଟେ ସବଜେକ୍ଟକୁ ଗୁଟେ ଟିଚର୍ ବି ହଉଛନ୍ତି ସେଥିପାଇଁ ବହୁତ ଭଲ ଭାବରେ ପାଠ ପଢ଼ା ଚାଲିଚି ଆମ ରାଜ୍ୟରେ ବହୁତ ସୁନ୍ଦର ଭାବରେ ପାଠ ପଢ଼ା ଚାଲିଚି ସେଥିପାଇଁ ବଡ଼ ଆଗକୁ ଯାଉଛନ୍ତି ଛୁଆମାନେ କଲେଜ ବି ବଢ଼ି ଯାଉଛନ୍ତି ସେଥିପାଇଁ ବହୁତ ଭଲ ପାଠ ପଢ଼ା ଚାଲିଥିବାରୁ ଆଦର୍ଶ ବିଦ୍ୟାଳୟରେ ବେଶୀ ବେଶୀ ମାର୍କ ଆଣି ଲେଖେଇ ହଉଚନ୍ ଯେମିତି ଆଗ୍କେ ଚାଲୁଛନ୍ ବହୁତ ଭଲ୍ ସେି ଲିଖୋଉଚନ୍ ଓ ବହୁତ ଭଲ ଭାବରେ ପାଠପଢ଼ା ଚାଲିଚି ସେଥି ମଧ୍ୟରୁ ବହୁତ ଭଲ ଭାବରେ ପାଠପଢ଼ା ଚାଲିଲେ ମଧ୍ୟ ସିନା ସେ ଭଲ ଆଗକୁ ଯିବ ସେଥିପାଇଁ ଭଲ ପାଠପଢ଼ା ବହୁତ ସୁନ୍ଦର ଭାବରେ ଚାଲିଛି ଯେମିତିକି ବହୁତ ଏବେ ଟିଚରମାନେ କିଏସ୍ ବି ଚାଲିଚି ବହୁତ ସୁନ୍ଦର ଭାବରେ ପାଠ ପଢ଼ା ଚାଲିଚି ଏମିତି ମଧ୍ୟରେ ବହୁତ ଆଗକୁ ଯାଉଛନ୍ତି ଛୁଆମାନେ ଏବେ ଅଙ୍ଗନବାଡ଼ି ଦୁ ସେ ଦଶ କ୍ଲାସ୍ ପ୍ଲସ୍ ଟୁ କ୍ଲାସରେ ଟିଉସନ୍ ହେଉଚି ସେଥିଲାଗି ବହୁତ ସୁନ୍ଦର ଭାବରେ ବି ପଢ଼ୁଚ ସେଦର ନେଇ ଆମର ବି ଆମେ ବି ଚାହୁଁଚୁ ଆଗ୍କେ ଯାଉନ୍ ଏଇ ପଢ଼ ବହୁତ ଭଲସେ ପଢ଼ ସେତର୍ ଲାଗି ବହୁତ ଭଲସେ ପାଠ ପଢ଼ା ଚାଲିଚି ଆମକୁ ବହୁତ ଭ ଭଲ ଲାଗୁଛେ ଏମିତି ଆଗକୁ ମଧ୍ୟ ଚାଲୁଛନ୍ତି ଓ ବହୁତ ଭଲ ଭାବରେ ପାଠପଢ଼ା ଆଗକୁ ଯାଉ ଓ ଆମେ ବି ମଧ୍ୟ ଭାବୁଚୁ ବହୁତ ସୁନ୍ଦର ଭାବରେ ପଢ଼ିଲେ ଆମେ ବି ଆଗକୁ ବଢ଼ିପାରିବୁ ଓ ବହୁତ ସୁନ୍ଦର ଭାବରେ ପଢ଼ା ଚାଲିଥାଉ ଏମିତି ମଧ୍ୟରେ ବହୁତ ସୁନ୍ଦର ସୁନ୍ଦର ଭାବରେ ପଢ଼ା ଚାଲିଥାଉ ଏମିତିକି ସୁନ୍ଦର ସେ ପଢ଼ିଲେ ଭଲ ଲାଗିବ କେମିତି ଚାକିରି ବାକିରି ପଡ଼ିବ ସେଟାକୁ କହୁଚି ଟେକ୍ନୋଲୋଜି